ମୁଁ ପାଠ ପଢ଼ିବା ସମୟରୁ ଗୋଟିଏ ଛୋଟ ବଗିଚା କରିବାର ନିଷ୍ପତି ନେଇଥିଲି ସେହି ନିଷ୍ପତିକି କେମିତି କାର୍ଯ୍ୟକାରୀ କରିବି ସଦାବେଳେ ଚେଷ୍ଟା କରେ ମୋର ପାଠପଢ଼ା ସରିଲାପରେ ମୁଁ ମୋର ପୈତୃକ ସମ୍ପତି ବା ପୈତୃକ ଜମିରେ ଗୋଟିଏ ଛୋଟିଆ ବଗିଚା ଆରମ୍ଭ କଲି ସେ ବଗିଚାରେ ସର୍ବ ପ୍ରଥମ ବିଭିନ୍ନ ପ୍ରକାରର ଫୁଲଗଛ ଲଗେଇଲି ଯାହାକି ମନ୍ଦାର ଗୋଲାପ ଗେଣ୍ଡୁ ସେବତୀ ମଲ୍ଲି ବିଭିନ୍ନ ପ୍ରକାର ଫୁଲ ଲଗେଇ ଲଗେଇ ତାର ଅତି ସୁନ୍ଦର କଲି ମୁଁ ଦେଖିଲି ମୋ ବଗିଚାଟି ଅତି ସୁନ୍ଦର ଲାଗିଲା ମୋ ପାଖ ପଡ଼ୋଶୀ ସାଙ୍ଗମାନେ ପଡ଼ିଶା ଲୋକ ମାନେ ଆସି ମୋ ବଗିଚାରେ ବୁଲନ୍ତି ସେମାନେ ମଧ୍ୟ ଏଥିରୁ ପ୍ରେରଣା ପାଇ ଏଇ ଭଳି ଛୋଟିଆ ଛୋଟିଆ ବଗିଚା କଲେ ମୋ ବଗିଚା କୁ ଆସ୍ତେ ଆସ୍ତେ ବଢ଼େଇ ମୁଁ ସେଥିରେ କିଛି ଫଳ ଚାଷ କଲି ପନିପରିବା ଚାଷ କଲି ଯାହାକି ମୋ ପରିବାର ପ୍ରତିପୋଷଣରେ ମୋତେ ସହାୟତା ହେଲା